ହଁ ହଁ ମୁଁ ଗ୍ୟାସ୍ ବାଲା କହୁଥିଲି ଆପଣଙ୍କ କେଉଁ ଗ୍ୟାସ ଭାରତ ନା ଇଣ୍ଡିଆନ୍ ଆଜ୍ଞା ମୁଁ କହୁଥିଲି ହଁ ହଁ ମୁଁ ଗ୍ୟାସ୍ଟା ଆପଣଙ୍କ ଡେଲିଭରି ଠିକ୍ ଟାଇମ୍ରେ ଆପଣ ପାଇଥାନ୍ତେ ଆମେ ବାଟରେ ଆସୁ ଆସୁ ଗାଡ଼ିଟାକୁ ଟିକେ ମାନେ ଗାଡ଼ିର ଟାୟାର୍ଟା ଲିକ୍ ହେଇଗଲା ସେଥିପାଇଁ ଟିକେ ଲେଟ୍ ହେଲା ଆମେ ଚେଷ୍ଟା କରୁଛୁ ଆପଣଙ୍କର ଡେଲିଭରିଟା ଆଜି ଆମେ ଯେମିତି ହେଲେ ଦେବୁ ସାର୍ ଆମେ ବି ବୁଝିପାରୁଛୁ ଆମେ ବି ବୁଝିପାରୁଛୁ ଆମେ ବୁଝିପାରୁଛୁ ଆପଣଙ୍କ କଷ୍ଟ ଏପରି ବହୁତ କେସ୍ ଆମ ପାଖକୁ କଲ୍ ଆସିଲାଣି ଆମେ ଆମ ଗାଡ଼ିଟା ଲିକ୍ ହେଇଯାଇଥିଲା ତ ସେଥିପାଇଁ ଲେଟ୍ ହେଲା ଟିକେ ତଥାପି ଆପଣ ଡେଲିଭରି ଆଜି ପହଞ୍ଚିଥାନ୍ତା କାଲି କାଲି କାଲି ପହଞ୍ଚିଯିବ ଆଉ ଆମେ ଚେଷ୍ଟା କରୁଛୁ କାଲି ଆପଣଙ୍କୁ ଯେମିତି ହେଲେ ପହଞ୍ଚାଇବୁ ନିହାତି ନିହାତି ଚେଷ୍ଟା କରିବୁ ଆମେ ଗ୍ୟାସ୍ଟା ଆପଣଙ୍କ ଟାଙ୍କି ସହ ପୁରା ଟୋଟାଲ୍ ତିରିଶ କେ ଜି ଦୁଇଶହ ଗ୍ରାମ ଆପଣଙ୍କର ଗ୍ୟାସ୍ଟା ଆପଣଙ୍କର ଆସିବ ଚଉଦ କେ ଜି ଆସିବ ଆଉ

ନାହିଁ ମ ଜାଣିପାରୁଛୁ ତଥାପି ଆମେ କାଲି ସୁଦ୍ଧା ଆପଣଙ୍କୁ ଡେଲିଭରି ନିହାତି କରିବୁ ଆମର ଟିକେ ପ୍ରୋବ୍ଲେମ୍ ହେଇଗଲା ଗାଡ଼ିଟା ଟିକେ ପଙ୍କଚର୍ ହେଇଗଲା ବାଟରେ ଲେଟ୍ ହେଲା ଗାଡ଼ି ନହେଲେ ଆପଣଙ୍କର ସବୁ ଜିନିଷ ଠିକ୍ଠାକ୍ ପାଇଥାନ୍ତେ ଆପଣଙ୍କ ଭଳି ହଜାର କେସ୍ ଆମ ପାଖକୁ କଲ୍ ଆସୁଛି ଆମେ କ'ଣ ଉତ୍ତର ଦେବୁ ସେଥିପାଇଁ କାଲି ଆମେ ଚେଷ୍ଟା କରୁଛୁ ହେଉ ସାର୍ ଆପଣ ଟେନସନ୍ ନିଅନ୍ତୁନି ଆମେ କାଲି ସୁଦ୍ଧା ଆପଣଙ୍କ ଡେଲିଭରି କରିଦେବୁ ଆପଣ ବୁଝୁଛି ବୁଝୁଛି

ଚେଷ୍ଟା କରିବୁ ଚେଷ୍ଟା କରିବା ଆମେ ଚେଷ୍ଟା କରିବି ନିହାତି ଚେଷ୍ଟା କରିବି ନା ନା ଆପଣ ଯେ ପ୍ରଥମେ କଲ୍ କରିଥିଲେ ମୋର କଷ୍ଟମର୍ ଜଣେ ମାନେ ମୋ ଡ୍ରାଇଭରଟା ଫୋନ୍ ଉଠାଇଥିଲା ତ ସେଇ ଯୋଗୁଁ ସିଏ ଆଉ କିଛି କହିପାରିନି ମୁଁ ନଥିଲି ଟିକେ ଯାଇଥିଲି ଆମେ କ'ଣ କରିବୁ ଗାଡ଼ିଟା ଗାଡ଼ିଟା ପଙ୍କଚର୍ ହେଇଗଲା ବାଟରେ ପଙ୍କଚର୍ ହେଇଗଲା ଟିକେ ଲେଟ୍ ହେଇଗଲା ତ ଆପଣଙ୍କ ଭଳି ସମସ୍ତଙ୍କର ବି ଡେଲିଭରି ଠିକ୍ ଟାଇମ୍ରେ ହେଇପାରିନାହିଁ ମୁଁ କ'ଣ ପଙ୍କଚର୍ ସହିତ ଆମର ବି କିଛି ଗୋଟେ କାମ ଅଛି ନା ଆମେ ବି ଖାଇବୁ ପିଇବୁ ଆପଣଙ୍କ ଭଳି ମଣିଷ ନା ଆମର ବି କିଛି କାମ ଅଛି ଜାଣିଛୁ ଜାଣିଛୁ ତଥାପି ଆମର ଭୁଲ୍ ରହୁଛି ଆମେ ଆମର ଭୁଲ୍ ମାନୁଛୁ ଫୁଲ୍ ଚେଷ୍ଟା କରୁଛୁ ଆଜି ଭିତରେ ଆପଣଙ୍କ ଡେଲିଭରି ତଥାପି ଯଦି ଆଜି ଆପଣ ନହେଲା କାଲି ସୁଦ୍ଧା ଆପଣ ପୁରା ସିୟୋର୍ ପାଇଯିବେ କ'ଣ କରିବା ସାର୍ ମୁଁ ଆଉ ଆପଣ ଏକା ନୁହଁନ୍ତି ଆପଣଙ୍କ ଭଳି ଏଠାରେ ପ୍ରାୟ ଦୁଇଶହ ସିଲିଣ୍ଡର୍ ଅଛି ଆପଣଙ୍କ ଭଳି ପ୍ରାୟ ଦୁଇଶହ ଘର ଆଜି ଆପଣଙ୍କ ସେଇ ଅସୁବିଧା କ'ଣ କରିବି ଆମେ ତ ମାତ୍ର ଗୋଟେ ଡେଲିଭରି ଡେଲିଭରି ବାଲା ତା କମ୍ପାନୀରୁ କ'ଣ ତିଆରି ହେଇକି ଆସୁଛି ଆମେ କେମିତି କହିପାରିବୁ ତା ଗ୍ୟାସ୍ ତ ଭିତରେ ରହିଲା

ଆମର କାମ ଆପଣଙ୍କ ଅର୍ଡର୍ ନେଇ ଠିକ୍ ଟାଇମ୍ରେ ଦେବା ଆମେ ଆଉ କ'ଣ କରିପାରିବା ଚେଷ୍ଟା ଚେଷ୍ଟା ମୁଁ ପୁରା ଫୁଲ୍ ଚେଷ୍ଟା କରୁଛି ଆପଣଙ୍କର ଆଜି ପହଞ୍ଚିଯିବା ଭିତରେ ଯଦି ନହେଲା ଆପଣଙ୍କୁ କାଲି ସକାଳ ସୁଦ୍ଧା ଆପଣ ପାଇଯିବେ ଆପଣଙ୍କ ଗ୍ୟାସ୍